ଯେଉଁ ଜାଗାରେ ଆମେ ମାଛ ଧରିବା ଯାଉଛନ୍ତି ସେ ଜାଗାଟି ଆମେ କାଚ ପଡ଼ିଥିବେ କ'ଣ ସେଗୁଡ଼ାକ ପ୍ରଥମେ ଦେଖିକି ସଫା କରିବା ତା'ପରେ ଆମେ ପାଣିକୁ ପାଣିକୁ ଯେଉଁ ଜାଗାରେ ଆମେ ଦେଖିବା ପାଣିକୁ ମଝିରୁ ବନ୍ଧେଇଦବା ମଝିରୁ ବନ୍ଧେଇ ଦୁଇ ଭାଗ କରିଦବା ଦୁଇ ଭାଗ କରିବା ହେତୁ ଆମେ ଗୋଟେ ଗୋଟେ ପାଣିକୁ ଛାଡ଼ି ପାରିବା ବୁହାଇକି ଜାଲ ପକେଇବା ଜାଲ ପକେଇକି ପାଣିଟିକୁ ଅନ୍ୟପଟେ ଅନ୍ୟ ପଟେ ବୁହାଇବା ବୁହାଇ ସାରିବାକୁ ପରେ ଭଲସେ ମାଛ ଗୁଡ଼କୁ ଧରିବା ଯାହାଦ୍ୱାରା ଆମକୁ ବାଲ୍ଟି ଗୋଟିଏ ବାଲ୍ଟି ଗୋଟେ ଦରକାର ପଡ଼େ ଆଉ ଗୋଟିଏ ଜାଲ ଗୋଟେ ଦରକାର ପଡ଼େ ଯେହେତୁ ଆମେ ବାଲ୍ଟି ଦ୍ୱାରା ପାଣିକୁ ସହଜରେ ଆମେ ଗୋଟେ ଜାଗାରୁ ଅନ୍ୟ ଜାଗାକୁ ବୋହି ପାରିବା ପାଣିକୁ ଆଉ ଆମ ଗୋଟେ ଜାଲ ଦରକାର ପଡ଼େ ଯେଉଁ ଦ୍ୱାରା ଆମେ ପାଣିକୁ ଫୋପାଡ଼ିବା ଦ୍ୱାରା ମାଛଟି ନ ଯାଇପାରେ ଭଲ ଆସେ ମାଛ ଗୁଡ଼ାକୁ ଧରିବା ଆଉ ଆମେ ପୁଣି ଥରେ ସେପଟେ ପାଣି ଭର୍ତ୍ତି ହେଇଗଲା ପରେ ଅନ୍ୟ ଜାଗାରେ ପୁଣି ଥରେ ଜାଲଟି ପକାଇକି ଆମେ ଅନ୍ୟ ଜାଗାକୁ ପାଣିଟି ପୁଣି ଥରେ ପୁଣି ଥରେ ବୁହାଇବା ପାଣି ଶୁଖିଲା ପରେ ମାଛ ଗୁଡ଼ାକୁ

ଭଲ ଭାବସେ